ଭାରତର ଏକ କ୍ଷୁଦ୍ର ରାଜ୍ୟ ହେଉଛି ଓଡ଼ିଶା ଏହି ରାଜ୍ୟରେ ଦୁଇ ପ୍ରକାର ନୃତ୍ୟ ଅଛି ଯାହାରେ ମୁଖ୍ୟତଃ ଓଡ଼ିଶୀ ନୃତ୍ୟ ପ୍ରଧାନ ଏବଂ ଲୋକମାନେ ଏହି ନୃତ୍ୟକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ଦେଇଥାନ୍ତି ଲୋକ ଗୁରୁତ୍ୱ ଦେଇଥାନ୍ତି ଏବଂ ନୃତ୍ୟ ମଧ୍ୟ ପରିବେଷଣ କରିଥାନ୍ତି ଏହି ନୃତ୍ୟକୁ ଶିଖିବାକୁ ହଜାର ହଜାର ଲୋକେ ଆଗ୍ରହ ପ୍ରକାଶ କରିଥାନ୍ତି ସେ ଏବଂ ଆମ ଓଡ଼ିଶାର ମୁଖ୍ୟତଃ ଗୀତ ଏବଂ ଭାରତର ମୁଖ୍ୟତଃ ଗୀତ ସମ୍ବଲପୁରୀ ଗୀତକୁ ଲୋକେ ଅଧିକ ଗୁରୁତ୍ୱ ଦେଇଥାନ୍ତି ଲୋକପ୍ରିୟ ଗୀତ ଏବଂ ସେହି ଗୀତର ପ୍ରଧାନ ଲୋକ ପ୍ରିୟଙ୍କ ତାଙ୍କ ମଧ୍ୟରୁ ସବୁଠୁ ପ୍ରିୟ ସିଙ୍ଗର୍ ହେଉଛି ମଣ୍ଟୁ ଚୁରିଆ ଲୋକେ ତାଙ୍କ ଗୀତକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି ଏବଂ ପସନ୍ଦ ମଧ୍ୟ କରିଥାନ୍ତି ଫିଲ୍ମ ଜଗତରେ ତାଙ୍କ ନାଁ ବହୁତ ଉପରେ ଏବଂ ଆମ ଓଡ଼ିଶୀ ନୃତ୍ୟ ମଧ୍ୟ ବହୁତ ଉପରେ ଏବଂ ଏହିଇ ଦୁଇ ପ୍ରକାର ନୃତ୍ୟକୁ ଫିଲ୍ମ ଜଗତରେ ମଧ୍ୟ ଅଧିକ ପସନ୍ଦ କରିଥାନ୍ତି ଏବଂ ଓଡ଼ିଶାର ଲୋକ ଛାଡ଼ି ଭାରତର ଲୋକ ମଧ୍ୟ ଏହି ନୃତ୍ୟ ଏବଂ ଏହି ସମ୍ବଲପୁରର ଗୀତକୁ ଅଧିକ ପସନ୍ଦ କରିଥାନ୍ତି